ଆମ ଗ୍ରାମର ମନ୍ଦିର ମାର୍କମ ମନ୍ଦିର ଶିବ ମନ୍ଦିର ରାମ ମନ୍ଦିର ଜଗନ୍ନାଥ ମନ୍ଦିର ହନୁମାନ ମନ୍ଦିର ତାରିଣୀ ମନ୍ଦିର ବିଭିନ୍ନ ମନ୍ଦିର ରହିଛି ବିଭିନ୍ନ ମନ୍ଦିରରେ ବିଭିନ୍ନ ପ୍ରକାର ରୀତି ନୀତି ପାଳନ କରାଯାଏ କିନ୍ତୁ ଆମ ଗାଁରେ ଆମ ଗାଁରେ ପୂଜାରୀ ମାନଙ୍କ ରୀତିନୀତି ଘଣ୍ଟ ପର୍ବ ଦଣ୍ଡ ଯାତ୍ରା ଓ ରଥ ଯାତ୍ରା ମଧ୍ୟ ଆମ ଗାଁରେ କରାଯାଏ ଏଇଠି ବିଭିନ୍ନ ପ୍ରକାର ସମସ୍ତେ ଲୋକ ଏକାଠି ହୁଅନ୍ତି ଓ ରୀତିନୀତି ହିସାବରେ ସବୁ କରନ୍ତି ଏଠାରେ ଦୁର୍ଗାପୂଜା ଦୁର୍ଗାପୂଜା ମଧ୍ୟ କରାଯାଏ ଦୁର୍ଗାପୂଜାରେ ସମସ୍ତେ ଗାଡ଼ି ଓ ମୋଟର ସାଇକଲ ସବୁ ଧୁଅନ୍ତି